କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ବିବାଦ ସବୁ ଆସିଥାଏ ଯେପରିକି ନିଜ ନିଜ ଭିତରେ ଝଗଡ଼ା ଲାଗିବା ନିଜ ନିଜ ଭିତରେ ଝଗଡ଼ା ଲାଗି କାମଟିକୁ ବନ୍ଦ କରିଦେବା ଏହି ପରିସ୍ଥିତିରେ ମୁଁ ନିଜେ ପ୍ରଥମେ ଦୁଇ ପକ୍ଷକୁ ଡକାଇ ବସାଏ ସେମାନଙ୍କର ନିଜ ନିଜର ଭୁଲ ଠିକ ସବୁ ବାଛେ ତାଙ୍କ ମାନଙ୍କୁ ଯଦି ସମ୍ଭବ ବୁଝାଏ ଯଦି ନ ହୁଏ ତାହେଲେ ମୁଁ ନିଜର ଉପର କମିଟି କୁ ଜଣାଏ ତା' ଦ୍ୱାରା ଜଣାଇବା ଦ୍ୱାରା ସେମାନଙ୍କର ପରିସ୍ଥିତିର ସମାଧାନ ହୋଇଥାଏ